ଆମେ ଧାନ୍ ଧାନ୍ କେ ବିହନ୍ ରଖିକିନା ଆମେ ଧାନ୍ ଚାଷ୍ କର୍ସୁଁ ଧାନ୍ ଟିକେ ଟିକେ ବଡ଼୍ ହେଲା ପରେ ସେନେ ଆମେ ସାର୍ ଦେସୁଁ ଫେର୍ ତା'ର୍ପରେ ଆମେ ପନିପରିବା ମାନେ ବି ଚାଷ୍ କର୍ସୁଁ ମୁଗ୍ କର୍ସୁଁ ବିରି କର୍ସୁଁ ଆର୍ ଘରେ ସେ ସବୁ ପନିପରିବା ଶାଗ୍ ମାନେ ବି ଜଗେଇଛୁଁ ଏଛେନ୍ ତଥାପି ସେ ଅଛେ ସେଟା ମାନେ ସେନ ଆମେ ସାର୍ଫାର୍ ଲେମ୍ବୁ ଗଛ ମାନ୍କେ ସାର୍ଫାର୍ ମାନେ ବି ଦେସୁଁ ଆରୁ ଧାନ୍ ଚାଷ୍ ଧାନ୍ ଚାଷ୍କେ ସାର୍ ଦେଇକିନା ତା'ର୍ପରେ ଆମେ ସେନେ ଲୁଟା ମାନେ ନେସୁଁ ତା'ର୍ ପରେ ଧାନ୍ କେ ସଫା କର୍ସୁଁ ଧାନ୍ ଫେର୍ ହେଇ ସାର୍ଲା ପରେ ତା'କେ କାଟ୍ବାର୍ କା'ଯେ ମେସିନ୍ ମାନେ ଲଗା ଯାଏସି ମେସିନ୍ ମାନେ ଲଗେଇ କିନା ତା'ର୍ପରେ ସେଟାକେ ଧାନ୍ କଟା ଯାଏସି କାଟି କିନା ସେଟାକେ ସେ ପନିପରିବା ଚାଷ୍ ମାନେ ବି କର୍ସୁଁ